ଆଜିକା ସମୟରେ ସବୁ ଜଣେ ଜଣେ ଶିକ୍ଷିତ ହେଇ ବାହାରୁଛ ବାହାରନ୍ତୁ ବୋଲି ମୁଁ ଚାହୁଁଛି ମୁଁ କ'ଣ ସମସ୍ତେ ଚାହୁଁଛନ୍ତି କାରଣ ପୁଅ ହେଉ କି ଝିଅ ହେଉ ଆଜିକାଲି ସବୁ ସମାନ ପୁଅ ଝିଅମାନେ ବି ଆଜିକାଲି ଭଲ ଭଲ ଜାଗାରେ ପାଠ ପଢ଼ି ଭଲ ଭଲ ଜାଗାରେ ପାଇଛନ୍ତି ଆଇ ଏ ଏସ୍ ଅଫିସର ହେଉଛନ୍ତି ଆର୍ମିରେ ଯାଉଛନ୍ତି ଆଉ ଇଣ୍ଡିଆନ୍ ଏୟାରଫୋର୍ସରେ ବି ଯାଉଛନ୍ତି ଏମିତି ବି ବହୁତ ଜାଗାରେ ହେଇଗଲାଣି ଯେଉଁଠିକି ଆଗରୁ ଝିଅପିଲାଙ୍କୁ ଆଲାଓ ନଥିଲା ବର୍ତ୍ତମାନ ଝିଅପିଲା ଯାଉଛନ୍ତି ତ କାହିଁ ଝିଅପିଲା ପାଠ ନପଢ଼ିବେ ମୁଁ ସବୁ କ୍ଷେତ୍ରରେ ଝିଅପିଲା ବି ଏକ ନମ୍ବର ଆଜିକାଲି ହେଉଛନ୍ତି ତେଣୁ ଝିଅପିଲାଙ୍କ ପାଠ ନିହାତି ଦରକାର ଆଉ ଝିଅପିଲା ଗୋଟେ ଘରର ଯଦି ଝିଅ ଯଦି ଶିକ୍ଷିତ ତା'ହେଲେ ପୁରା ପରିବାର ହିଁ ଶିକ୍ଷିତ ବୋଲି ଗଣାଯିବ ଆଉ ସିଏ ହିଁ ସମସ୍ତଙ୍କି ସମ୍ଭାଳିବ ତେଣୁ ଗୋଟେ କନ୍ୟା ହେଉ କି ଝିଅ ଆମ ସାଙ୍ଗ ହେଉ ତେଣୁ ଶିକ୍ଷା ନିହାତି ଦରକାର ଗୋଟେ ଝିଅ ଜୀବନରେ ଆଉ କନ୍ୟାଶିକ୍ଷା ଦ୍ୱାରା ଆଜିକାଲି ସମୟରେ ମୋତେ ଲାଗୁନି କାହିଁ କେଉଁଠି ଅସୁବିଧା ହଉଥିବା କାରଣ ସବୁଆଡ଼େ ସମସ୍ତେ ଶିକ୍ଷିତ ଅଛନ୍ତି ପିଲାଙ୍କ ବାପାମାଆ ଶିକ୍ଷକ ପାଖାପାଖି ପଡ଼ୋଶୀ ତେଣୁ ସମସ୍ତେ ଚାହୁଁଛନ୍ତି ସମସ୍ତେ କେମିତି ଡେଭଲପ୍ କରନ୍ତୁ